କୃଷକଙ୍କ ଆତ୍ମହତ୍ୟାକୁ ଏଡ଼େଇବା ପାଇଁ ଆମ ଅଞ୍ଚଳରେ କୌଣସି ସୁବିଧା ନାହିଁ ଆମ ଅଞ୍ଚଳରେ କୌଣସି କାଉନସିଲର ବ୍ୟବସ୍ଥା ନାହିଁ ଯଦି ଗୋଟିଏ କୃଷକ ଆତ୍ମହତ୍ୟା କରୁଛି ତାହେଲେ ତାହାର ପରିବାରକୁ କୌଣସି ସୁବିଧା ମିଳୁନାହିଁ ସେ ପରିବାରରେ ରୋଜଗାର କରୁଥିବା ଲୋକଟିକୁ ହରାଇବସିଥା'ନ୍ତି ସେଥିପାଇଁ ସେ ବହୁ କଷ୍ଟରେ ଚଳିଥା'ନ୍ତି ଯେଉଁ ଲୋନ୍ଟି କରିଥା'ନ୍ତି ସେହି ଲୋନ୍ଟି ଶୁଝିବା ପାଇଁ ତାଙ୍କ ପାଖରେ ଅର୍ଥର ଅଭାବ ହୋଇଥାଏ ସେଥିପାଇଁ ସେ ବହୁ କଷ୍ଟରେ ଚଳିଥା'ନ୍ତି ଏବଂ ଲୋନ୍ଟି କଷ୍ଟରେ ଦେଇଥା'ନ୍ତି ଋଣ ବି କରିଥା'ନ୍ତି